ସାଧାରଣତଃ କୁକୁଡ଼ା ବ୍ୟବସାୟରେ ଦେଖିଲେ କୁକୁଡ଼ା ଦରକୁ ନେଇକି ବହୁତ ଚାଷୀ ଡରନ୍ତି କାରଣ ତାର ଖର୍ଚ୍ଚ ଅଧିକ ବହୁତ ହୋଇଥାଏ କିନ୍ତୁ ଦର ଯେତେବେଳକୁ କମିଯାଏ ଭାରି ତାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ଆଜିକାଲି ବାହାର କମ୍ପାନୀ ସବୁ ଯେଉଁ ଆସିଲେ ସେମାନେ ତ କରୁଛନ୍ତି କୁକୁଡ଼ା ସେମାନଙ୍କର ଇଏ ହେଲା କୁକୁଡ଼ା ଯଦି ମରିଗଲେ ସେମାନେ କିଛି ଇଏ ଭାଗ ନେବେନି କିନ୍ତୁ କୁକୁଡ଼ା ଅଧିକ ହେଲେ ତାଙ୍କର ଲାଭ କୁକୁଡ଼ା ଯଦି ମରିଯାଏ କିଛି ସେଇ ସେ କଥା ଶୁଣିବେ ନାହିଁ ଆଉ ମୁଁ ଯେତେବେଳେ ଵାହରକୁ ଯାଇଥାଏ ମୁଁ ଆମେ ଆମ ଘର ଲୋକଙ୍କୁ କହିକି ଯାଇଥାଏ ତାର କୁକୁଡ଼ାଙ୍କ ଯତ୍ନ ନିଅନ୍ତି ଏ ନିଅନ୍ତି ଆଉ ବହୁତ ଦୁଃଖ ଲାଗେ ମୁଁ ଯେତେବେଳେ ବାହାରେ ଥାଏ ଶୁଣେ ଯେ କୁକୁଡ଼ା ମରି ଯାଆନ୍ତି ଯେ ତିନି ଚାରିଟା କୁକୁଡ଼ା ମରିଗଲେ ବହୁତ କଷ୍ଟ ଲାଗେ କାରଣ ତାକୁ ବହୁତ ପାଳିବା ଇଏ କରି ଯତ୍ନ ନେବା ବହୁତ ତାକୁ କଷ୍ଟ ହୁଏ ଆଉ ମରିଗଲେ ବହୁତ ଦୁଃଖ ଲାଗେ